ହଁ ହଁ ତୁମେ କିଏ କହୁଥିଲ କେବେ ଆସିଥିଲେ ହଁ ହଁ ହଁ ତୁମକୁ ତୁମକୁ କ'ଣ ହେଇଥିଲା କି କ'ଣ ଖାଇଥିଲେ କି ଇୟାଡ଼ୁ ସିୟାଡ଼ୁ କ'ଣ ସେ ଫ୍ରିଜ ପାଣି କାଇଁ ପିଲ ସେଇଟା ତ ଦେହ ପାଇଁ ବହୁତ କ୍ଷତିକାର ଆଉ ଏମିତି କାମ ଆଉ କରିବେନି ଏମିତି କେମିତି କରୁଛ କି ତୁମକୁ ଯାହା ରୁଲ ଦିଆ ହେଇଛି ତୁମେ ସେଇଆ କ'ଣ ଭଲ କରୁନ ଭଲ କଲେ ସିନା ଭଲ ହେବ ହ୍ୟାଲୋ ହଁ ଆଉ କାଲି କି ଆସ କାଲି ଏଗାରଟା ଭିତରେ ବି ଆସିବ ନ ହେଲେ ମୁଁ ଭୋଜି ଖାଇ ପଳାଇବି ହଁ ହଁ ସେ ମେଡ଼ିସିନ ବିଲ ବି ଧରି ଆସ ମୁଁ ଭଞ୍ଜନଗର ସପ୍ତାହକୁ ଦୁଇ ଥର ଆସୁଛି ଏ ଶୋଇବା ମେଡ଼ିସିନ ଦିଆ ହେଇଛି ହଁ ହଁ ଏଗାରଟା ବେଳକୁ ଆସିବ ନାଇଁ ନାଇଁ ଶୁଣ ଜଲଦି ଆସିବେ ନ ହେଲେ ତ ମୁଁ ପଳାଇବି ହେଲା ହଉ ରଖନ୍ତୁ